ଆମ ଅଞ୍ଚଳରେ ପ୍ରାୟତଃ ବହୁତ ଦୌଡ଼ ପ୍ରତିଯୋଗିତା ହୁଏ ସେଥିମଧ୍ୟରୁ ଆମ ମୟୁରଭଞ୍ଜରେ ବାରିପଦା ମାରାଥନ୍ ସବୁଠାରୁ ଅନ୍ୟତମ ଅଟେ ସେଠାରେ ସେହି ମାରାଥନ୍ଟି ପ୍ରାୟ ଦଶରୁ ପନ୍ଦର କିଲୋମିଟର୍ ଏରାଉଣ୍ଡରେ ସେଟା ହୋଇଥାଇ ଆଉ ସେଇ ଜାଗାରେ ପ୍ରାଇଜ୍ ମଧ୍ୟ ବହୁତ ଆକର୍ଷଣୀୟ ଅଛି ପାଖାପାଖି ତିରିଶିଟି ପ୍ରାଇଜ୍ ଥାଏ ବହୁତ ବଡ଼ ବଡ଼ ପ୍ରାଇଜ୍ ଆଉ ସେଇଠି ବହୁତ ପିଲା ମଧ୍ୟ ଅଂଶଗ୍ରହଣ କରିଥାଆନ୍ତି ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ପିଲା ଅଂଶଗ୍ରହଣ କରିଥାଆନ୍ତି ପ୍ରତିବର୍ଷ ଆଉ ସେଠି ଉଦଘାଟନ ପାଇଁ ବି ବଡ଼ ବଡ଼ ନେତା ମନ୍ତ୍ରୀ ଆସିଥାଆନ୍ତି ଉଦଘାଟନ ପାଇଁ ଆଉ ସେଇ ପ୍ରତିଯୋଗୀତାରେ ମୁଁ ମଧ୍ୟ ଅଂଶଗ୍ରହଣ କରିଛି ଆଉ ସେଠି ଆମର ଏଇ ଓଡ଼ିଶା ବାହାରୁ ବି ଲୋକ ଆସିକି ସେଇ ଜାଗାରେ ଅଂଶଗ୍ରହଣ କରିଥାଆନ୍ତି ଆଉ ସେଠାରେ ମୁଁ ମୋ ଅନୁସାରେ ମୁଁ ଭାବିଛି ଯେ ମୁଁ ମୋ ଯେଉ ପସ୍ତିତି କରିଛି ପ୍ରସ୍ତୁତି କରିଛି ସେଇ ଦୌଡ଼ ପାଇଁ ଆଉ ମୁଁ ଭାବିଛି ମୋ ସାଙ୍ଗରେ ଗୋଟେ ଫାର୍ଷ୍ଟ୍ ଇୟର୍ କାର୍ଡ ଗୋଟେ ନେଇକି ଯିବି ଆଉ ନିଜର ଆବଶ୍ୟକ ପାଇଁ ପାଣି ଗ୍ଲୁକୋଜ୍ ପାଣି କିମ୍ବା ଓଦା ଗାମୁଛା ଗୋଡ଼ରେ ବୁଟ୍ ଆଉ ଗୋଟେ ସ୍ପୋଟ୍ ଡ୍ରେସ୍ ଏହା ନେଇକି ଯିବି ପ୍ରାୟ ଯଦି କିଛି ହେଇଯାଏ ଅଘଟଣା ଦୁର୍ଘଟଣା ଯଦି ହେଇଯାଏ ମୋ ସାଙ୍ଗରେ ତାହେଲେ ମୁଁ ମୋର ରନିଙ୍ଗ୍ ପୁରେଇବା ପାଇଁ କିମ୍ବା ରନିଙ୍ଗ୍ ସରେଇବା ପାଇଁ ମୁଁ ସେଇଆ ମୋ ନିଜ ପାଇଁ ଇଏ କରିବି